ହାଲୋ ଆପଣ ଓଲା ଏଜନ୍ସିରୁ କହୁଛନ୍ତି ମୁଁ ପ୍ରଜ୍ଞା ପାରମିତା ପ୍ରଧାନ ରାଜନଗରରୁ କହୁଅଛି ମୁଁ ଆଗରୁ ବୁକ କରିଥିବା କ୍ୟାବ ଟିକୁ ଏବେ ବାତିଲ କରିବାକୁ ପଡ଼ିବ ମୋତେ ବାତିଲ କରିବାକୁ ପଡ଼ୁଛି କାହିଁକି ନା ମୁଁ ମୋର ଏକ ଜରୁରୀ କାମରେ ଏବେ ହିଁ ବାହାରି ଯାଉଛି ତେଣୁ ମୁଁ ଅଗ୍ରିମ ଦେଇଥିବା ଟଙ୍କାକୁ ଆପଣ ଦୟାକରି ମୋ ଫୋନ ପେ' ହେଉ କିମ୍ବା ପେଟିଏମ ହେଉ କିମ୍ବା ବ୍ୟାଙ୍କ ଏକାଉଣ୍ଟ୍ ରେ ହେଉ ମୋତେ ପଠାଇ ଦିଅନ୍ତୁ ଆଉ ରଖୁଛି ଧନ୍ୟବାଦ